ମୁଁ ସିଧା ସଳଖ ଅଗ୍ନିରେ ରୋଷେଇ କରିଛି କାହିଁକିନା ଆମର ଚୁଲି ଅଛି ମୁଁ ସେହି ଚୁଲିରେ କାଠ କାଠ ପକେଇକି ତା ଦେହରେ ଟିକେ ନାକୁରୁ କିରୋସିନ ପକେଇକି ତାପରେ ଦିଆସିଲି ମାରିକି ନିଆଁ ଜଳାଏ ସେଥିରେ ରୋଷେଇ ଜଲ୍ଦି ମଧ୍ୟ ହୋଇଯାଏ ଓ ଟେଷ୍ଟି ବି ମଧ୍ୟ ଲାଗିଥାଏ ଆଉ ଗ୍ୟାସ୍ ଗ୍ୟାସ୍କୁ ଆମେ ପ୍ରଥମେ କଣ କରନ୍ତି ନା ଗ୍ୟାସ୍ରେ ଯେଉଁ ତା ଗ୍ୟାସ୍ ଟାଙ୍କିରୁ ପ୍ରଥମେ ଅନ୍ କରନ୍ତି ତାପରେ ତାକୁ ଉପରୁ ଅନ୍ କରିକି ତାପରେ ଲାଇଟର ମାରିଲେ ଗ୍ୟାସ୍ ଜଳେ ଇଣ୍ଡକ୍ସନ ଇଣ୍ଡକ୍ସନ ଗ୍ୟାସ୍ଟା ଲାଇନ ନଥିଲେ ମଧ୍ୟ ହେଇପାରେ କିନ୍ତୁ ଇଣ୍ଡକ୍ସନଟା ହେଲା କରେଣ୍ଟ ଦ୍ୱାରା ଚାଲିଥାଏ ଇଣ୍ଡକ୍ସନ ହେଲା କରେଣ୍ଟ ନଥିଲେ ଇଣ୍ଡକ୍ସନ ହୋଇନଥାଏ ସେଟା ସେ ନିଆଁଟା ଆଖିକୁ ଦେଖା ଯାଇନଥାଏ